ଶ୍ରେଷ୍ଠ ଚିତ୍ରାଙ୍କନ ମୋର ଶ୍ରେଷ୍ଠ ହେଉଛି ସିନେରୀ ଆରୁ ସାର୍ ସିନେରୀ ସିନେରୀ କହେମି ବଲେ ସିନେରୀ ଥିବା ପାହାଡ଼ ଥିବା ଘର ଥିବା ପେନ୍ ଥିବା ତାପରେ ଗଛ ଥିବା ତାପରେ ଲୋଗ୍ମାନେ ଥିବେ ଥିବେ ଯେନ୍ତା ଆରୁ ଝଡ଼େଝୁରି ମାରଥିବା ହେନ୍ତାକେ କହିହସନ୍ ସିନେରୀ ଆଉ ଯେ ମୁଇଁ ସେ ସିନେରୀ ଯେମିତି କାଟ୍ସି ଯେ ମୋତେ ଲାଗ୍ସି ପଇଁତିରିଶ୍ରୁୁ ପଇଁଚାଲିଶ ମିନିଟ୍ ଲାଗ୍ସି ସେ ଡ୍ରଇଂ ଗୁଟିକେ କାଟ୍ବାର୍ ଲାଗି ପଇଁତିରିଶ ଚାଲିଶିରୁୁ ପଇଁତିରିଶି ମିନିଟ୍ ଲାଗ୍ସି

ପୁରା ଏକ ନମ୍ବର ଦିସି ଆରୁ ଡ୍ରଇଂଟା ଦି ହେନ୍ତା ଦିସି ସିନେରୀ ଯେନ୍ଟା ମୋ ଫେଭରେଟ ନ୍ ନକି ମୋ ଫେଭରେଟ୍ ପୁରା ହେଁ ହେ ସିନେରୀ ମୋର ଫେଭରେଟ୍ ହେଁ କମି ତା'ର୍ ରଙ୍ଗ ବାବଦରେ ରଙ୍ଗ କ ଆମି ବୋଲେ ତା'ର୍ ରଙ୍ଗ ହବା ଘର୍କେ ଯଦି ମାଟିଆ କଲର୍ ଦେବ ବୋଲେ ତା'ର୍ ଯେନ୍ତା ଛତ୍କେ ଯିନ୍ତି କରିସନ୍ ଛତ୍କେ ଦବ ଧୂପ କଲର୍ ହନ୍ତା କଲର୍ ସିନରିୀ କାଟବ ଦି ସିଭିିଲ୍ ଆମୋଟେ ପୁରା ଶ୍ରେଷ୍ଠ ହେମୁଟା ଶ୍ରେଷ୍ଠ ଚିତ୍ରାଙ୍କନ ହେମୁଟା ଡିସିି ଆରୁ ଆରୁ ହେନ୍ତା କରିରୁ ତମେ କାଟବ ସିନେରୀ

କେତେ ବେଲ ଲାଗ୍ସି ବୋଇଲେ ହେଟା କହେନି ଚାଲିଶରୁୁ ପଇଁତିରିଶ ମିନି୍ ଲାଗ୍ସି ହେଇ ପଇଁତିରିଶ ମିନି୍କେ ହେଲା ବୋଇଲେ ତମେ ଘର୍ଟେ କାଟବ ଯେନ୍ତା ହେଲେ ଦୁଇ ମିନିଟ୍ ଲାଗ୍ବା ବାଟେ କାଟବ ଯେନ୍ତା ହେଲେ ଦି ମିନି ଲାଗ୍ବା କାଇଁ ହେଲା ପିଲଲେ ପେ ତାର ବୁଲାବ କିନି ପୁରାନ୍ ଦିଶି ବୁଲାବ ଯେନ୍ତା ହେଲେ ବ ଲାଗ୍ବା ତିନ୍ ଚାର୍ ମିନିଟ୍ ଯେନ୍ତା ହେବେ ଏତିନ ଲାଗିଯିବା ଆରୁ ଆମର୍ ଯେନ୍ ଜମୁର୍ଟା ଶ୍ରେଷ୍ଠ ଚିତ୍ରାଙ୍କନ ଅଛି ସିନେରୀ